ଓଡ଼ିଆ ଭାଷା କହିଲେ ମୁଖ୍ୟତଃ ଦ୍ରାବିଡ଼ ଭାଷା ଓ ଆଞ୍ଚଳିକ ଭାଷାକୁ ବୁଝାଉଥିଲା କିନ୍ତୁ ଏବେ ଓଡ଼ିଆ ଭାଷାରେ ଅନେକ ପ୍ରକାର ଭାଷା ଶବ୍ଦ ଲାଗିରହିଛି ଯେନ୍ଟା କି ପାରସିକ୍ ଶବ୍ଦ ଆରବିକ୍ ଶବ୍ଦ ଇଂରାଜୀ ଶବ୍ଦ ଶବ୍ଦ ହେଉଛି ତାରିଖ୍ ହୁକୁମ କିତାବ ଅପରାଧ ଠିକ୍ ସେନ୍ତା ଆରବିକ୍ ଶବ୍ଦ ହେଉଛି ଅଦାଲତ ଦେୱାନି ଫୌଜଦାରୀ ମହନ୍ତ ଆର୍ ଇଂରାଜୀ ଶବ୍ଦ ହେଉଛି ଟେବୁଲ୍ ଚେୟାର୍ ଗ୍ଲାସ୍ ଇତ୍ୟାଦି ଇଏ ଭାଷାକେ ନେଇ କରି ଓଡ଼ିଆ ଭାଷା ଏବେ ବହୁତ ଲିବ୍ଧ ହେଇଗଲାନ